ମୋତେ ମୋତେ ରୋଷେଇ କରିବା ପାଇଁ ପସନ୍ଦ ଲାଗେ ଆଉ ମୁଁ ରୋଷେଇ ମୁଁ ନିଜେ ହିଁ ରୋଷେଇ କରେ ନିଜ ନିଜେ ରୋଷେଇ କଲେ ମତେ ମନ ଶାନ୍ତି ଲାଗେ ଆମର ସ୍ୱତନ୍ତ୍ର ଉପାଦାନ ଗୋଟେ ଅଛି ସେଇଟା ହଉଛି ମୁଁ ଲଗେଇଛି ଧନିଆ ପତ୍ର ଓ ଧନିଆ ପତ୍ରରେ ମୁଁ ତରକାରୀରେ ମୁଁ ଲଗାଇବା ପାଇଁ ଭଲ ଭଲ ଲାଗେ ଆଉ ମୋର୍ ସ୍ୱାଦ ବି ବଢ଼ିଆ ହୋଇଥାଏ ସେଥିପାଇଁ ମୁଁ ସମସ୍ତଙ୍କୁ ମୁଁ ଇଏ କରିବି ପ୍ରିଫର୍ କରିବି ଯେ ଧନିଆ ପତ୍ର ଟିକେ ଲଗେଇ ଦେଇକି ତରକାରୀଟା ବନେଇବା ଦରକାର ଆଉ ଧନିଆ ପତ୍ରର ଲଗେଇଲେ ଆମ ଦେହ ପାଖେ ଧନିଆପତ୍ର ତରକାରୀ ଲଗେଇଲେ ଦେହ ପାଖେ ହିତକର ହିତକର ବୋଲି ଆମ ପୂର୍ବ ପୁରୁଷମାନେ କୁହନ୍ତି ଏଥିପାଇଁ ମୁଁ ତରକାରୀ ତରକାରୀ ଯେକୌଣସି ତରକାରୀ ପତ୍ରରେ ମୁଁ ଧନିଆ ପତ୍ର ଲଗେଇବା ପାଇଁ ଇଚ୍ଛା କରେ ଆଉ ପ୍ରିଫର୍ କରିଥାଏ ଆଉ